ହଁ ଛୁଆମାନେ କ୍ରିକେଟ୍ ଖେଲ୍ସନ୍ ଆଉ ଫୁଟ୍ବଲ୍ ବି ଖେଲ୍ସନ୍ ଟୁକେଲ୍ମାନେ ସିଲେଇଲୁ ଖେଲ୍ବେ ତା'ପରେ ଶହେ ମିଟର୍ ଦୁଇଶହ ମିଟର୍ ଦୌଡ଼ିସନ୍ବି ଆଉ ଚୌକି ଖେଲ୍ ବି ଖେଲ୍ସନ୍ ଟୁକେଲ୍ମାନେ ବି ଖେଲ୍ସନ୍ ପିଲାମାନେ ବି ଖେଲ୍ସନ୍ ଲଙ୍ଗ୍ ଜମ୍ପ୍ ଖେଲ୍ ବି ଖେଲ୍ସନ୍ ତା'ପରେ ପିଲାମାନେ ଫୁଟ୍ବଲ୍ ବି ଖେଲ୍ସନ୍ ଆଉ ଟୁକେଲ୍ମାନେ ଯେନ୍ ଦୁଇଶହ ମିଟର୍ ତିନ୍ଶହ ମିଟର୍ ଦୌଡ଼ିସନ୍ ତା'ପରେ ଚୌକି ଖେଲ୍ ବିି ଖେଲ୍ସନ୍

ଆରୁ ସିଲୋଲେଇ ଖେଲ୍ବେ ତା'ପରେ ଦୌଡ଼ିବେ